ଆମ ଅଞ୍ଚଳରେ ଘଟୁଥିବା ଅପରାଧ ବହୁତ ଅଧିକା ହେଇଗଲାଣି ଗୋଟିଏ ହେଲା ଦାରିଦ୍ର୍ୟ ପାଇଁ ଆଉ ବେକାରୀ ଆଉ ନିରକ୍ଷରତା ଯୋଗୁ ଦାରିଦ୍ର୍ୟ ହେଉଛି ଯେଉଁମାନେ ଅତି ଗରିବ ଲୋକ ଅଛନ୍ତି ତାଙ୍କୁ ସରକାର ଦ୍ୱାରା କିଛି ସୁବିଧା ମିଳିପାରୁନାହିଁ ସେଥିପାଇଁ ସେମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି କା କେତେ ଚୋରି କରୁଛନ୍ତି କିଏ ଡକାୟତ କରୁଛନ୍ତି ତାପରେ ତାଙ୍କର ଜୀବିକା ନିର୍ବାହ କରିବା ପାଇଁ ସେମାନେ ନିଜେ ସକ୍ଷମ ହେଉଛନ୍ତି ଆଉ ଗୋଟିଏ ହେଉଛି ବେକାରୀ ସଂସ୍ଥା ବେକାରୀ ଯେଉଁମାନେ ଅଛନ୍ତି ସେମାନେ ପାଠ ପଢ଼ି ପଇସା ଖର୍ଚ୍ଚ କରି ତାଙ୍କର ଚାକିରି ମିଳୁନାହିଁ ଚାକିରି କ୍ଷେତ୍ରରେ ସେମାନଙ୍କୁ ଲାଞ୍ଚ ମାଗା ମଗାଯାଉଛୁ ସେଥିପାଇଁ ସେମାନେ ବହୁତ ଅସୁବିଧାରେ ପଡ଼ୁଛନ୍ତି ସେଇ ସ୍ତରର ମାନସିକତା ଆଘାତ ପାଇଁ ପାଗଳ ହେଇଯାଉଛନ୍ତି କିଏ ମେଣ୍ଟାଲ ହେଇଯାଉଛୁ ସେଇ କ୍ଷେତ୍ରରେ ସେମାନେ ମାରାପିଟା ହଣାକଟା ହେଉଛନ୍ତି ଆଉ ସେଇଥିପାଇଁ ତାଙ୍କର ବହୁତ ଅସୁବିଧାରେ ପଡ଼ୁଛନ୍ତି ନିରକ୍ଷରତା ଯେଉଁମାନେ ପାଠ ପଢ଼ିନାହାନ୍ତି ସେମାନେ କିଛି ଉପାୟ ନ ପାଇଁ କିଏ ଏଠି ଚୋରି କରୁଛନ୍ତି ଡକାୟତ କରୁଛନ୍ତି ସେଥିପାଇଁ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାସ୍ତା କଡ଼ରେ ହଣାକଟା ହେଇ ମୂର୍ଖ ନିରକ୍ଷରତା ତାଙ୍କୁ ସେମାନେ କିଛି ବୁଝିବାରେ ନାହିଁ ଶୁଝିବାରେ ନାହିଁ ବହୁତ ଅସୁବିଧାରେ ପଡ଼ୁଛନ୍ତି